ପୂର୍ବେ ଭାରତରେ ଅବସ୍ଥିତ ଏକ ସମୃଦ୍ଧ ରାଜ୍ୟ ହେଉଛିି ଓଡ଼ିଶା ଏହା ଆକାରରେ ଅଷ୍ଟମ ବୃହତ୍ତମ ରାଜ୍ୟ ଏହାର ଅନ୍ୟ ନାମଗୁଡ଼ିକ ହେଲା କଳିଙ୍ଗ ଭୁବନେଶ୍ୱର ଏହାର ରାଜଧାନୀ ଅଟେ ଆମେ ଓଡ଼ିଶାବାସୀ ସବୁଠୁ ଅଲଗା କାରଣ ଆମ ଭାରତରେ ଏକମାତ୍ର ଭାଷା ଯେଉଁଟାକି ଓଡ଼ିଆ ତାହା କେବଳ ଓଡ଼ିଶାରେ ହିଁ କହିଥାନ୍ତି ଅନ୍ୟ କୌଣସି ରାଜ୍ୟ ବା ଦେଶରେ କହିନଥାନ୍ତି ଏବଂ ଏକ ରାଜନୈତିକ ଦଳ ଶଙ୍ଖ ଛିିହ୍ନ ତାହା କେବଳ ଓଡ଼ିଶାରେ ହିଁ ରହିଛି ଅନ୍ୟ କୌଣସି ରାଜ୍ୟରେ ରହିନାହିଁ ତେଣୁ ଆମେ ସବୁଠୁ ଅଲଗା ଆମ ଓଡ଼ିଶାରେ ଉପସ୍ଥିତ ଥିବା ପୁରୀ ମନ୍ଦିର କୋଣାର୍କ ମନ୍ଦିର କୌଣସି ଦେଶ ବା ରାଜ୍ୟରେ ନାହିଁ ତେଣୁ ଆମେ ମହାନ ଆମେ ଓଡ଼ିଶା ବୋଲି ଆମେ ମହାନ କାରଣ ଆମ ଓଡ଼ିଶାରେ ଗୁପ୍ତେଶ୍ୱର ମନ୍ଦିର ଯେଉଁଠିକି ଶିବ ଭଗବାନ ବାସ କରୁଛନ୍ତି ଏବଂ ତାହା ଏକ ସତ୍ୟ ଭଗବାନ ଅଟନ୍ତି ଆମ ଓଡ଼ିଶାରେ ଉପସ୍ଥିତ ଥିବା ଦେଓମାଳି ପର୍ବତ ଅତି ସୁନ୍ଦର ତାହାକି କୌଣସି ଅନ୍ୟ ଜାଗାରେ ଦେଖିବାକୁ ମିଳିନଥାଏ ଏବଂ ସେଠାରେ ଅନେକ ଲୋକ ଆସିଥାନ୍ତି ତାହାପରି ଅନ୍ୟ କୌଣସି ରାଜ୍ୟରେ ନାହିଁ ଆମ ଓଡ଼ିଶାରେ ପୋଡ଼ପିଠା କୌଣସି ରାଜ୍ୟରେ ଦେଖିବାକୁ ମିଳେ ନାହିଁ ଆମକୁ ଗର୍ବ ହେବା ଉଚିତ୍ ଯେ ଆମେ ଓଡ଼ିଶାବାସୀ